ଆମ ଜୀବନକୁ ବଞ୍ଚାଇବା ପାଇଁ ଦେହକୁ ସପୋର୍ଟ କରିଥାଉ ଯଦ୍ୱାରା ଆମ ଶରୀର ଠିକ ଥିଲେ ବା ରୋଗ ମୁକ୍ତ ହେଲେ ନିଜେ ବଞ୍ଚି ରହିଲେ ଯେକୌଣସି ଆମର ଭଲ କାମ କରି ସମାଜକୁ ଦେଖାଇ ପାରିବା ଏବଂ ବଞ୍ଚିଲେ ଯେତେ କଷ୍ଟ ହେଉ ପଛେ ସବୁ କାମକରି ଆମେ ଭଲରେ ରହି ପାରିବା